ମୁଁ ଦୁଇହଜାର ପନ୍ଦରରେ ବଗିଚା କାମ କରିଲି ଆଉ ଆମ ଘର ପାଖରେ ଗୋଟେ ବିଲ ଅଛି ସେଥିରେ ମୁଁ ଫାଷ୍ଟ ଗଲି ଆଉ ଗାତ ଖୋଳିଲି ଗାତ ଖୋଲି ମୁଁ ସବୁ ଯେତେ ଚାରା ଗଛ ଆମ୍ବ ଗଛ ଆଉ ଫୁଲ ଗଛ ଆଣିଲି ଆଉ ଗାତ ଖୋଲିକି ତାକୁ ସବୁ ଯାକ ପୋତିଲି ପୋତି ସାରିଲା ପରେ ମୁଁ ପାଣି ଦେଲି ପାଣି ଦେଇକି ତାକୁ ମୁଁ ଯତ୍ନରେ ଯତ୍ନରେ ରଖିଲି ଆଉ ସେଇ ଫୁଲ ଆଉ ଫଳ ଗଛର ମୂଳରେ ମୁଁ ସକାଳୁ ଉଠିକି ସବୁଦିନ ପାଣି ଦିଏ ଆଉ ସେ ମୋର ଫଳ ଫଳ ଗଛ ଦିନକୁ ଦିନ ବଢ଼ିବାକେ ଲାଗିଲା ଆଉ ମୁଁ ଏବେ ବହୁତ ଖୁସି ଅଛି କି ସେ ଫଳ ଆଉ ଫଳ ଗଛ ବଡ଼ ବଡ଼ ହେଲାଣି ସେଥିପାଇଁ ମୁଁ ଆଜି ଖୁସି